ଆଜିକାଲି ଯେଉଁ ସ୍କୁଲ୍ମାନେ ହେଲାଣି ସବୁ ଇଂଲିଶ ମିଡ଼ିୟମ୍ ସ୍କୁଲ୍ ପ୍ରାୟତଃ ଦଶଟା ଯଦି ସ୍କୁଲ୍ ଅଛି ତା'ହେଲେ ସେଥିରୁ ଥିବ ଆଠଟା ଇଂଲିଶ ମିଡ଼ିୟମ୍ ସ୍କୁଲ୍ ଆଉ ଦୁଇଟା ଓଡ଼ିଆ ମିଡ଼ିୟମ୍ ସ୍କୁଲ୍ ଆଉ ସେ ଓଡ଼ିଆ ମିଡ଼ିୟମ୍ ସ୍କୁଲ୍ରେ ବି ଛୁଆ ସେତେ ନଥିବେ କାରଣ ସମସ୍ତେ ଆଜିକାଲି କହୁଛନ୍ତି ମୋ ଛୁଆ ଇଂଲିଶ କହୁ ସେଥିପାଇଁ ଓ ଇଂଲିଶ୍ ମିଡ଼ିୟମ୍ରେ ପକାଇ ଦଉଛନ୍ତି କିନ୍ତୁ ହେଲେ ମଧ୍ୟ ଆମ ଗଣମାଧ୍ୟମ ତାକୁ କ'ଣ କରୁଛୁ ଗଣମାଧ୍ୟମ ଯୋ ଇଏରେ ଯେମିତି ଟି ଭି ସିରିଏଲ୍ରେ ହଉ କିମ୍ବା ମୋବାଇଲ୍ରେ ହଉ କିମ୍ବା ଆମର ପେପର୍ ହଉ ଖବରକାଗଜ୍ରେ ହଉ ସେ ଆମର ଓଡ଼ିଆରେ ହିଁ ସେ ଇଏ କରିକିରି ଆମକୁ ଆମ ପାଖରେ ଓଡ଼ିଆରେ ହିଁ ଖବରକାଗଜଟା ପହଞ୍ଚଉଛି ଆଉ ଆଜି ପର୍ଯ୍ୟନ୍ତ ସେଥିପାଇଁ ଆମ ଗଣମାଧ୍ୟମ ଓଡ଼ିଆକୁ ହିଁ ପ୍ରତି ପ୍ରତିନିଧିତ୍ୱ ଦଉଛି ଆଉ ସେଥିପାଇଁ ଓଡ଼ିଆ ଭାଷା ଆମର ମାତୃଭାଷା ଆଉ ଓଡ଼ିଆ ଭାଷା ବଞ୍ଚିକିରି ଅଛି ଗଣମାଧ୍ୟମଙ୍କ ଜରିଆରେ